ରୋଷେଇ କରିବାବେଳେ ଆମେ ବିଭିନ୍ନପ୍ରକାର ବାସନ ବ୍ୟବହାର କରିଥାଉ ପ୍ରଥମତଃ ହେଲା ଡେକ୍ଚିରେ କଡ଼େଇ ପିଠା ଖଡ଼ିକା ତାୱା ଡଙ୍କୀ ହାଣ୍ଡି ପ୍ରେସର୍ କୁକର୍ ଗ୍ରାଇଣ୍ଡର୍ ଇତ୍ୟାଦି ବ୍ୟବହାର କରିଥାଉ ହାଣ୍ଡିରେ ଭାତ ରାନ୍ଧୁ ତା ଭାତ ହାଣ୍ଡି ଘୋଡ଼େଇବା ପାଇଁ ଗୋଟେ ପ୍ଲେଟ୍ ଦରକାର ତାକୁ ଘୋଡ଼େଇ ଦେଇକି ବ୍ୟବହାର କରୁ